ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ପର୍ବ ଏବଂ ସାଂସ୍କୃତିକ ପର୍ବମାନଙ୍କ ମଧ୍ୟରେ ଦୁର୍ଗା ପୂଜା ଅନ୍ୟତମ ଆଉ ଦୁର୍ଗା ପୂଜା ସମୟରେ ଦଶଦିନ ଧରି ଦୁର୍ଗା ପୂଜା ହେଇଥାଏ ଆଉ ଲୋକମାନେ ପୂଜାପାଠ ଦୁର୍ଗା କରିଥାନ୍ତି ଆଉ ଦଶଦିନ ଧରି ଏ ପର୍ବ ପାଳନ କରାଯାଏ ଆଉ ଦଶମ ଦିନରେ ବହୁତ ଧୁମ୍ଧାମ୍ର ସହିତ ଆଡ଼ମ୍ବର ସହିତ ଏ ପର୍ବ ପାଳନ କରାଯାଏ ଆଉ ଘରେ ବିଭିନ୍ନ ପ୍ରକାର ଭଲ ଭଲ ଖାଦ୍ୟ ରୋଷେଇ କରନ୍ତି ଖିରି ପିଠା ଏସବୁ ଏବଂ ଯାତ୍ରା ଗୁଡ଼ାକ ଆସିଥାଏ ଯାତ୍ରା ନାଟ୍ୟ ନାଚ ଗୀତ ଏସବୁ ମଧ୍ୟ ଆସିଥାଏ ଆଉ ସେଇ ପର୍ବପର୍ବାଣି ଯେମିତି ଧାର୍ମିକ ପର୍ବପର୍ବାଣି ପାଳିବା ଦ୍ୱାରା ଲୋକମାନଙ୍କର ମନରେ ଯେ ପୂଜା ପ୍ରତି ସମ୍ମାନ ବା ଉତ୍ସାହ ଆସିଥାଏ ଏହା ହେଉଛି ଆମର ଓଡ଼ିଶାର ଗୋଟେ ସାଂସ୍କୃତିକ ପର୍ବମାନଙ୍କ ମଧ୍ୟରେ ଦୁର୍ଗା ପୂଜା ହେଉଛି ମୁ ଅନ୍ୟତମ